ହଁ ଆମେ ବ୍ୟବହାର କରୁ ଆମ ମୋବାଇଲ୍ରେ ଫେସବୁକ୍ ଇନ୍ଷ୍ଟାଗ୍ରାମ୍ ଆଉ ଟ୍ୱିଟର୍ ମାନେ ୟୁଟ୍ୟୁବ୍ ବହୁତ ପ୍ରକାର ଆପ୍ ଥାଏ ସେଥିରେ ଆମେ ଦୂରଦର୍ଶନ କି ଦୂରରେ ହୋଇଥିବା ଖବର ବିଶେଷଜ୍ଞ କି କେଉଁଠି କେଉଁ କେଉଁଠି ଲୋକଙ୍କର ଅସୁବିଧା ସୁବିଧା ବହୁତ ପ୍ରକାର ଖବର ଆସେ ନ୍ୟୁଜ୍ ଆସେ ବହୁତ ପ୍ରକାର ରୋଗ ବୈରାଗ୍ୟର ଉପାୟ ବି ଆସେ ଆମେ ବହୁତ ମୋବାଇଲ୍ରେ ଶିଖିଥାଉ ବହୁତ ନଲେଜ୍ ବି ଶିଖ ହୁଏ ପାଠ ସବୁକିଛି ଶିଖିଥାଉ ମୋବାଇଲ୍ରେ ରୋଷେଇ କାମ କି ଘରେ ବସି କିପରି ତିଆରି କରିବା ଏଇ ବହୁତ ପ୍ରକାର ଅନେକ ପ୍ରକାର ଜିନିଷ ସବୁ ଶିଖିଥାଉ ଫେସବୁକ୍ରେ କେଉଁଠି ବି ଯାହାବି କେଉଁ ଖବର ହେଉ ଭଲ ଖବର କି ମନ୍ଦ ଖବର ସବୁକିଛି ଆମ ମୋବାଇଲ୍କୁ ଆସିଥାଏ ଆମେ ଘରେ ବସି ସବୁ ବ୍ୟବହାର କରି ଇଣ୍ଟରନେଟ୍ ଦ୍ୱାରା ସବୁକିଛି ଶିଖିଥାଉ କି ସବୁକିଛି ଜାଣୁ ଦୂରରୁ ଯେଉଁ ଘଟଣା ହୋଇଥାଏ ଆମ ପାଖକୁ ମୋବାଇଲ୍ ହିଁ ଆସେ ଆମେ ବହୁତ କିଛି ଶିଖୁ ବହୁତ ଛୋଟ ଛୁଆମାନେ ବି ପାଠ ପଢ଼ିବା ପାଇଁ ମୋବାଇଲ୍ରେ ବି ବ୍ୟବହାର କରନ୍ତି ଅନଲାଇନ୍ରେ ବି କ୍ଲାସ୍ କରନ୍ତି ଅନଲାଇନ୍ କ୍ଲାସ୍ରେ ବହୁତ ଶିକ୍ଷା ହୋଇଥାଏ ମୋବାଇଲ୍ରେ ୟୁଟ୍ୟୁବ୍ ମାଧ୍ୟମରେ କିଛି ପିଲା ପାଠ ହିଁ ପଢ଼ିଥାନ୍ତି ବହୁତ ଶିକ୍ଷା କି ଆନିମଲସ୍ ସବୁକିଛି ବି ଦେଖିକିନା ବହୁତ ଶିକ୍ଷା ହିଁ ଶିଖିଥାନ୍ତି ଛୋଟ ପିଲାମାନେ ବହୁତ ପାଠ ପଢ଼ିଥାନ୍ତି ଆମେ ବି ସବୁକିଛି ବାହାର ଦେଶର କଥା ବାହାର ଦେଶର ଭାଷା ଚାଲିଚଳନ ସବୁକିଛି ଆମେ ସବୁ ଶିଖିଥାଉ ମୋବାଇଲ୍ରୁ କି ଦେଖିଥାଉ ବହୁତ ବୁଝୁ